ବର୍ତ୍ତମାନ ସମୟରେ ମୋବାଇଲ ଫିଡ଼୍ ବା ରେଡ଼ିଓ କିମ୍ବା ଖବରକାଗଜ ସବୁଠାରୁ ସଠିକ୍ ଖବରକାଗଜ ଦିଆଯାଇଛି କାରଣ କିଛିଟା ଏହା ପାଇଁ ସଠିକ୍ ଅଟେ କିଛିଟା ଏହା ପାଇଁ ସଠିକତା ନପାରେ କିନ୍ତୁ ବିଭିନ୍ନ ପ୍ରକାର ସମୟରେ ଯେଉଁ ବନ୍ୟା ବାତ୍ୟାର ପ୍ରଭାବ ମଧ୍ୟ ଯେଉଁ ପଡ଼ୁଛି ତା'ର ସଠିକତା ଆହୁରି ଜରୁରୀ ଅଟେ କିନ୍ତୁ ଯେତେବେଳେ ଧୀରେ ଧୀରେ ପରୀକ୍ଷାମୂଳକ ପ୍ରଶ୍ନ ବା ପରୀକ୍ଷା ହେବା ପାଇଁ ଯେଉଁ ଯେଉଁ ରହିଛିି ସମୟ ତା'ର ଅବଧିକୁ କେଉଁ ଭଳି ଜାଣିବେ ତାହାର ମଧ୍ୟ ଖବରକାଗଜ ବା ମୋବାଇଲ ଫିଡ଼୍ରେ ଜଣାପଡ଼ୁଛି କିନ୍ତୁ ଏହାର ପ୍ରଭାବ ଆହୁରି ଦେଖିବାକୁ ମିଳିଥାଇପାରେ କିନ୍ତୁ ବର୍ତ୍ତମାନ ସମୟରେ ଏହାର କୁପ୍ରଭାବ ଧୀରେ ଧୀରେ ଦେଖିବାକୁ ମିଳୁଛି କାରଣ ମୋବାଇଲକୁ ସଠିକ୍ ସ୍ଥାନରେ ନ ପହଞ୍ଚାଇ ବିପରୀତ ଦିଗ ଏହା ପହଞ୍ଚିବାରେ ଲାଗିଛି ରେଡ଼ିଓ ଧୀରେ ଧୀରେ ଲୋକଙ୍କ ମୋବାଇଲ ଆସିବା ଦ୍ୱାରା ଲୋକଙ୍କ ପାଖରେ ରେଡ଼ିଓର ଲୁପ୍ତ ଅବସ୍ଥାରେ ଖବରକାଗଜ କେହି ପଢ଼ୁନାହାନ୍ତି ଏବଂ ସମସ୍ତେ ମୋବାଇଲକୁ ଦେଖୁ ହଁ ସେଇ ସ୍ଥାନରେ ଖବରକାଗଜକୁ ବହୁଳ ମାତ୍ରାରେ ପ୍ରଭାବିତ କରିପାରୁଛି ସମାଜ ଉପରେ ଆଗ ସମୟରେ ତ ଖବର କାଗଜ ଅତ୍ୟଧିକ ପ୍ରଭାବିତ କରୁଥିଲା ଲୋକଙ୍କୁ ଶିକ୍ଷା ଦେବା ପାଇଁ କିନ୍ତୁ ବର୍ତ୍ତମାନ ସମୟରେ ମୋବାଇଲ ହିଁ ଏକା ସବୁକିଛି ପ୍ରଭାବିତ କରିପାରିଛି ମୋବାଇଲରେ ବିଭିନ୍ନ ପ୍ରକାର ଲୋକଙ୍କ ମତାମତ ଜଣାଇବାରେ ଲାଗିଛି ବିଭିନ୍ନ ପ୍ରକାର ଖବରକାଗଜ ମଧ୍ୟ ଜଣାଇବାରେ ଲାଗିଛି ବିଭିନ୍ନ ପ୍ରକାର ପରିସ୍ଥିତି ସମୟ ସବୁକିଛି ମୋବାଇଲ ଦ୍ୱାରା ଏ ପର୍ଯ୍ୟନ୍ତ ହେଇପାରିଛି ଖବରକାଗଜର ମଧ୍ୟ ଆଗରୁ ଯେମିତି ଥିଲା ବର୍ତ୍ତମାନ ସମୟରେ ତାହା ନାହିଁ କିନ୍ତୁ ତା'ର ଖବରକାଗଜ ଅଛି ଲୁପ୍ତ ଅବସ୍ଥାରେ ରହିଲା ଭଳିଆ ଟିକେ ରହୁଛି ବର୍ତ୍ତମାନ ପରିସ୍ଥିତିରେ ମୋବାଇଲ ହିଁ ସବୁ କିଛି ହେଇପାରେ ବୋଲି ଅନୁମାନ କରାଯାଇପାରେ ଡିଜିଟାଲ୍ ଦୁନିଆରେ ଡିଜିଟାଲ୍ ହେବାକୁ ପଡ଼ୁଛି ଏବଂ ଖବରକାଗଜ ଏହାତେ ଫିଜିକାଲି ଆକ୍ଟିଭ୍ ରହିବାକୁ ପଡ଼ୁଛିି ଯାହାଦ୍ୱାରା ଲୋକଙ୍କ କୁ ପଢ଼ିବା କିନ୍ତୁ ଖବରକାଗଜକୁ ଯଦି ଅଲଗା କରିଦେଲେ ମୋବାଇଲରେ ଏହାର ପ୍ରଭାବ ବହୁଳ ଭାବରେ ପଡ଼ୁଛି ଲୋକଙ୍କୁ ନା ସଠିକ୍ ଏବଂ ବିପରୀତ ଦିଗରେ ମଧ୍ୟ ପ୍ରଭାବିତ କରୁଛି